ଜୟ ଜଗନ୍ନାଥ ହ୍ୟାଲୋ ହିମାଂଶୁ ଟ୍ରାଭେଲ୍ ମୋର କିନ୍ତୁ ଗୋଟେ ଜାଗାକୁ ଯିବାର ଅଛି ଆଉ ସେଇ ଗାଡ଼ିଟା ହିଁ ଦରକାର ତ ଅଯୋଧ୍ୟା ଯିବି ଯେଉଁ ଗାଡ଼ିରେ ତାରିଣୀ ଯାଇଥିଲି ସେଇ ଟ୍ରାଭେଲଟା ହିଁ ମୋର ଦରକାର ଅଯୋଧ୍ୟା ଯିବି ତ ସେଠି କେତେ କ'ଣ ଲାଗିବ ସେଥିପାଇଁ ତୁମେ ସବୁ ଖର୍ଚ୍ଚ କଥା କହିବ ଯିବାବେଳେ କେତେଜଣ ଯିବା ପ୍ରାୟ ଦଶ ଜଣ ଯିବା ତ ଯିବା ଆସିବାରେ ତୁମେ ସବୁ କଥା ବୁଝିବ ତ ସେଠି ଖାଇବା ପିଇବା କଥା ସବୁ ରହିବା କେତେଦିନ ରହିବା ସେଥିପାଇଁ ବି ତମେ ଆମକୁ ଧ୍ୟାନ ଦେବ ତା'ସହିତ ଆମ ସାଙ୍ଗରେ ସବୁ ସବୁବେଳେ ରହିବ ବୁଲିବ ତା'ପରେ ଆଉ କେତେ କ'ଣ ବିଷୟରେ ଆମକୁ ଆମେ ଜାଣିଲେ ସେଇ ଗାଡ଼ିଟା ହିଁ ଆମେ ନେଇକି ଯିବୁ ତ ଯେମିତି କିଛିବି ଅସୁବିଧା ନହେବ ଆଉ ଗାଡ଼ି ଭଲରେ ଭଲ ସଜାଡ଼ିକି ନେଇ ସଜେଇକି ରଖ ତ ଯିବାପାଇଁ ଆହୁରି ପ୍ରାୟ ଆମକୁ ଆଠଦିନ ସମୟ ଅଛି ସେଥି ଭିତରେ ଗାଡ଼ି ଭଲ କରିକି ରଖ ସଜେଇକି ତ ଆସ୍ତେ ଆସ୍ତେ ଯିବା ଲଙ୍ଗ୍ ରାସ୍ତା ତ ପୁଣି ସେଠି ଯିବାପାଇଁ ତିନିଦିନ ଲାଗିଯିବ ତିନିଦିନ ପରେ ସେଠି ଦୁଇଦିନ ରହିବୁ ତା'ସହିତ ପୂଜା ସବୁ କରିକୁରା କି ଜାଗା ବିଭିନ୍ନ ପ୍ରକାର ଜାଗା ଦର୍ଶନ ସାରିଲାପରେ ଠାକୁର ଦର୍ଶନ କରିସାରିଲା ପରେ ଆଉ ଖାଇ ପିଇକି ତା' ଆରଦିନ ତା'ର ତିନଦିନ ପରେ ଘରକୁ ଫେରିବୁ ତ ଆସିଲାବେଳେ ସ୍ଲୋରେ ଆସିବୁ ତ ଆସିକି ଘରେ ପହଞ୍ଚିଲେ ଯାହା ହେବ